ଲୋକମାନଙ୍କର ଯେତେବେଳେ ବୟସ ହୋଇଯାଏ ସେମାନେ ଦୌଡ଼ାଡିଆଁ ଖେଳ ଇତ୍ୟାଦି ଖେଳିପାରନ୍ତିନି ଯେପରିକି କ୍ରିକେଟ୍ ହେଉ ଭଲି ହେଉ ଏସବୁ ଖେଳ ସେମାନେ ଆଉ ଖେଳିପାରନ୍ତିନି ସେତେବେଳେ ସେମାନେ କ'ଣ କରନ୍ତି ନା ଯେତିକି ବସିଥିବା ଖେଳ ଖେଳନ୍ତି ଯେପରିକି ତାସ୍ ଲୁଡ଼ୁ ଇତ୍ୟାଦି ଖେଳ ସବୁ ଖେଳନ୍ତି ତେଣୁ ମୋ ଜେଜେ ମଧ୍ୟ ଯେତେବେଳେ ତାଙ୍କ ମାନେ ବୟସ ହୋଇଗଲାଣି ସେ ମଧ୍ୟ ଦୁଇପହରରେ ବସିକିନା ତାଙ୍କର ସାଙ୍ଗ ସମସ୍ତଙ୍କ ସହିତ ବସିକିନା ତାସ ଖେଳନ୍ତି ତେଣୁ ବୟସ୍କ ଲୋକମାନେ କେବଳ ବସି ବସିକି ଖେଳି ମାନେ ଖେଳିପାରୁଥିବା ଖେଳ ସବୁ ଇତ୍ୟାଦି ଖେଳନ୍ତି ଧନ୍ୟବାଦ